ହ୍ୟାଲୋ ହଁ କିଏ ଆଉ କ'ଣ କ'ଣ ପାଇଁ ଫୋନ୍ କରିଥିଲୁ କି ହଁ ଚାଲୁନ ଯିବା ଏଇଟା ପିକ୍ନିକ୍ ସମୟ ତ ଚାଲ ଯିବା ଗାଡ଼ି ଗୋଟେ କରିବା ଯିବା ହଁ ଆମ ଘର ପାଖର ଅଛି ଜଣଙ୍କର ଗାଡ଼ି ଆଉ ବୋଲେରୋ ଅଛି ସେ ବୋଲେରୋଟା କହିବେ ମୁଁ ତା ସାଙ୍ଗେ କଥାବାର୍ତ୍ତା କରେଁ ଯଦି ଭଲ ତୁ ବି ଗୋଟେ ଗାଡ଼ି ବୁଝିଥା ଯଦି ଦୁଇ ଜଣଙ୍କ ଭିତରେ ଯେଉଁ ଗାଡ଼ିଟା ଟିକେ କମ୍ ରେଟ୍ ପଡ଼ିବ ସେଇ ଗାଡ଼ିଟାକୁ ନବା ଆଉ ଖାଇବା ପିିଇବା ହ ତ ତୁ ସେଣେ ଠିକ୍ କରେ ମୁଁ ଆଉ ଏଠି ଦୁଇ ଚାରିଜଣ ଠିକ୍ କରିଦେବି ଏମିତି ଦଶ ଜଣ ଭିତରେ ଦଶ ଜଣ

ହୁଁ ହଁ ବାଟ ଫାଟ ଯାହା ପଡ଼ିବ ଦେଖି ଦେଖିକି ଯିବା ଆଉ ଆଉ ଏଇ ଯେଉଁ ଖାଇବା ପିଇବା ବନ୍ଦୋବସ୍ତ କ'ଣ କରିବା ଆଉ ନନ ହେଠି ହୋଟେଲ୍ରେ ଦେଖି ଖାଇବା ବାଟରେ ଜଲଖିଆ କରିଦେଇକି ପଳାଇବା ହଁ ହଁ ଆଉ ମିଲ୍ଟା ହୋଟେଲ୍ରେ ଖାଇଦେଇକି ପଳାଇ ଅସିବା ଆଉ ହଁ ଆଉ ବାଟେ ବାଟେ ଯାହା ପଡ଼ିବ ବୁଲି ବୁଲିକି ଆସିବା ଆଉ ହଁ ହଁ ହଁ ହଁ ମୁଁ ସେ ଡ୍ରାଇଭର୍ ସାଙ୍ଗରେ କଥାବାର୍ତ୍ତା କରେ କେତେ ଟଙ୍କା କ'ଣ କହୁଛି ମୁଁ ତତେ ଜଣାଇବି ହଁ ହଁ ମୁଁ ଜଣାଇବି ଆଉ ଯେଉଁଟା କମ୍ ପଡ଼ିବ ସେଇଟାକୁ ନେବା ହୁଁ ହୁଁ ହଁ ହଁ ହଁ ଆ ଗଲା ମାନେ ଆମେ ଜାଣିବାନି ନା ସେଇଠି ଗଲା କତୁରୁ ସବୁଆଡ଼େ ବୁଲି ବୁଲିକି ଯିବ ସତରେ ବାହାରିବ ଭଡ଼ା କରିକି ଗୋଟେ ଯିବା ହଁ ହଁ ହ ହଉ ରାତି ହବ ଆଉ ଥଣ୍ଡା ଫଣ୍ଡା ପଡ଼ିବ କରିବ ଆଉ ପଳାଇ ଆସିବ ବୁଲିବୁଲାକିରି ଆଉ ହୁଁ ହଉ ହଉ ନା ନା ମୋତେ କହିବୁ ତୁ କେତେ କ'ଣ କଲୁ ତା'ପରେ ମୁଁ ଦେଖିକି ସେଇ ଅନୁସାରେ କରିବୁ

ନା ନା ଦବୁ ଗାଡ଼ି ପା ଧରିବେ ବାଟରେ ପୁଣି ଟୁଲୁ ଗେଟ୍ରେ ଗାଡ଼ିରେ ଯେ ଗାଡ଼ି ରହିବ ନା ନା ସେଭଳିଆ ଲୋକକୁ ନବୁନୁ ହଇରାଣ କରିବ ଭଲ ଲୋକ ଦେଖିକି ନବୁ ପିଲାଳିଆ ପିଲାଳିଆ ଦେଖିକି ନବୁ ଦେଖିକି ଯେମିତି ହଇରାଣ ନ କରନ୍ତି ହଁ ହଁ ହଁ ହଁ ହଁ ହଁ ହଁ ମୁଁ ନିଶ୍ଚୟ କହିବି